ମୁଁ ଯେତେବେଳେ ବାହାରକୁ ଯିବା ପାଇଁ ଯାହା ପଡ଼େ ସେତେବେଳେ ମୁଁ ଗଛର ଭଲକି ସାର ଫାର ଦେଇ ନିର ଫିର ପାଣି ଫାଣି ଦେଇ ଗଛ ବେଶି ଛାଇ ଜାଗା ନଥିବ ବେଶୀ ଖରା ଜାଗା ନଥିବ ସେଇଠି ଥୋଇକି ଘରଲୋକଙ୍କୁ ଜଣାଇ ଦେଇକି ଯାଏ ଏବଂ ଘରଲୋକ ମଧ୍ୟ ସେ ଗଛଗୁଡ଼ିକର ବହୁତ ଯତ୍ନ ନେଇଥାନ୍ତି ଗଛ ଏମିତି ଭାବରେ ବଢ଼ିଥାଏ